ହିନ୍ଦୀ ଇଂରାଜୀ ଭାଷାଠାରୁ ଅଲଗା ହେଉଛି ଆମ ଓଡ଼ିଆଭାଷା ଯେଉଁଟାକି ଆମକୁ ବହୁତ ଭଲ ଲାଗେ କହିବା ପାଇଁ ଶୁଣିବା ପାଇଁ ବି ଭଲ ଲାଗେ ଆଉ ଅ ବେଙ୍ଗଲୀ ମାନଙ୍କର ଭାଷା ବି ଆମ ଓଡ଼ିଆ ସହିତ ଟିକିଏ ଟିକିଏ ମିଶେ ଯେଉଁଟାକି ଆମୁକୁ ବହୁତ ଭଲ ଲାଗେ